ହ୍ୟାଲୋ ହ୍ୟାଲୋ ହଁ କିଛି ତ ଆଜ୍ଞା ହଁ ହଁ ଠିକ୍ ଅଛି ପଠେଇଦେବେ

ଫିସ୍ ଦୁଇ ହଜାର ଟଙ୍କା ମାସକୁ ଦୁଇ ହଜାର ହଁ ଟାଇମିଙ୍ଗ୍ ସକାଳେ ଟାଇମ୍ ଦୁଇ ଘଣ୍ଟା ଆଠରୁ ଦଶ ଆଠରୁ ଦଶ ସେଇଟା ଆଉ ସନ୍ଧ୍ୟାବେଳେ ହେଉଛି ସବୁ ସବୁ ପ୍ରକାରଟା ସବୁ ପ୍ରକାର ଆଚ୍ଛା ସେଇଟା ବେଶୀ ପଡ଼ିବନି ହଜାରେ ଟଙ୍କାରେ ହେଇଯିବ ଫିସ୍ ତ ଦେବେ ହେଲେ ଦାଇତ୍ୱ ତୁମେ ନେଇକି ଆସିବ ଆମେ ନେଇକି ଯିବା ନା ସେମାନଙ୍କୁ ତ ଆମ ଦାୟିତ୍ୱରେ ଯିବେ ସେମାନେ ଗାଡ଼ି ଆମର ଅଛି ଆମେ ହିଁ ମାନେ ସେ ସ୍ଥାନକୁ ଛୁଆମାନଙ୍କୁ ନେଇକି ଯିବା ସମସ୍ତଙ୍କୁ ଏକାଠି କରିକି ଆପଣମାନେ ବି ଯାଇପାରିବେ ସେମିତି ନାହିଁକି ଛୁଆମାନେ ଖାଲି ଯିବେ ଆପଣ ଯିବେ ନା ଦେଖିବେ ପୋଗ୍ରାମ୍ ହେବ ସେ ସବୁଟା ହଁ ହଁ ଅଛି ସବୁ ହେଲା ଅଛି କେଉଁଠୁ କହୁଥିଲେ କି ଆପଣ ଆଚ୍ଛା କେଉଁ ଜାଗା ଆଚ୍ଛା କେତେ ଜଣ ଛୁଆ ଅଛନ୍ତିକି ଆଚ୍ଛା ଠିକ୍ ଅଛି ତେବେ ହଉ